ଆଠ ନଅ ଦୁଇହଜାର ଛଅ ନଅ ଦଶ ଦୁଇହଜାର ଦୁଇ ଦଶ ବାର ଦୁଇହଜାର ପନ୍ଦର ତେର ସାତ ଦୁଇହଜାର ନଅ ସାତ ଛଅ ଦୁଇହଜାର ଉଣେଇଶି